ହଁ ଭାଇ ତମ ମୋବାଇଲ୍ ଦୋକାନରେ କ'ଣ କ'ଣ ସବୁ ମୋବାଇଲ୍ ଅଛି ଟିକେ ଦେଖେଇଲ ହଁ ମୋ ଜେଜେବାପା ପାଇଁକା ଗୋଟେ କିଣିଥାନ୍ତି ମୋବାଇଲ୍ଟା ଜେଜେବାପା ଧରିଲା ଭଳିଆ ଯେମିତି ସ୍ମାର୍ଟ୍ଫୋନ୍ରେ କ'ଣ କ'ଣ ଅଛି ଯେ

ହଁ ଆଉ କିପ୍ୟାଡ଼୍ ମୋବାଇଲ୍ ଯେଉଁ ବୋତାମ ମୋବାଇଲ୍ର ସେଇଟାରେ କ'ଣ ଅଛି ସବୁ ନାହିଁ ସାମ୍ସଙ୍ଗଟା ଭଲ ପଡ଼ୁଛି ବୋଧେ ଦେଖାଇଲେ

ହଁ ସେଇ ବୁଢ଼ା ଲୋକ ନା ଯେତେ ବୁଢ଼ା ହେଇଗଲେଣି ଜେଜେବାପା ତ ତାଙ୍କୁ ଗୋଟେ ଛୋଟ ମୋବାଇଲ୍ ଦେଇଦେଲେ ସବୁଠୁ ଭଲ ଧରିବେ ଫୋନ୍ କରିବେ କଥା ହେବେ ଜିଓଟା କେତେ ପଡ଼ୁଛି ଜିଓ ଫୋନ୍ଟା ଯେଉଁ ଏଇଟା ଆଚ୍ଛା କେତେଟା ସିମ୍ ପଡ଼ିବ

ସେଇ ଜେଜେବାପା ଧରିଲା ଭଳିଆ କି ବୋତାମ ମୋବାଇଲ୍ଟା ଏକା ଦେଖାଅ ମୋତେ ଆଉ ସେଇ ସାମ୍ସଙ୍ଗଟା ଦେଖାଇଲ ଆଉ ସେ ନୋକିଆଟା ବି ଦେଖାଅ ନୋକିଆ ଫୋନ୍ଟା ହଁ ହଁ ଦୁଇଟା ଯାକ ବି ହଁ ଦୁଇଟା ଯାକ ବି ଭଲ ଅଛି ଏ ଧରିଲା ଭଳିଆ ଆଉ ନୋକିଆଟା ବୋଧେ ଭଲ ଲାଗୁଛି ମୋତେ ଜେଜେବାପା ଧରି ପାରିବେ

ଓ ଏଇଥିରେ କେତେଟା ସିମ୍ ପଡ଼ିବ ନୋକିଆରେ ଆଉ ଏଇଟା ଏଇଟା ସାମ୍ସଙ୍ଗ୍ଟା ଏଇଟା ଓ ହଁ ତା'ହେଲେ ମୋତେ ସାମ୍ସଙ୍ଗ୍ଟା ଦେଇ ଦିଅନ୍ତୁ

ଦୁଇଟା ସିମ୍ ପଡ଼ିବ ନା ତ ନେଟୱାର୍କ୍ ଫେଟୱାର୍କ ନଥିଲେ ଦୁଇଟା ଗୋଟେ ସିମ୍ ଟିକେ ଦେଖାଇଲେ ଦେଖାଇଲେ ଟିକେ ଓ ହଉ ତା'ହେଲେ ଗୋଟେ କାମ କରନ୍ତୁ ଜିଓଟା ହିଁ ଦେଇଦିଅନ୍ତୁ ସବୁଠୁ ଭଲ ସମସ୍ତ ଜିଓ ସିମ୍ ଧରୁଛନ୍ତି ଜିଓ ଫୋନ୍ଟା ବି ଭଲ ହଉ ତା'ହେଲେ ମୋର ବିଲ୍ କରିଦିଅନ୍ତୁ ଗୋଟେ ନେଇଯିବା ଜେଜେବାପା ଗୋଟେ ଥର ଧରିବେ ନେଇଯିବା

ହଁ ବିଲ୍ କରିଦିଅ